ଆମ ଅଞ୍ଚଳରେ ପ୍ରାୟତଃ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି ଏହି ଅପରାଧ ପାଇଁ ଆମ ଅଞ୍ଚଳରେ ଏବେରେ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ଦେଖା ଦେଇଥାଏ ଏହି ଅପରାଧୀମାନୋନ ସେମାନେ ଜଣେ ଜଣେ କେହି ଜନ୍ମଗତ ଅପରାଧୀ ହୋଇନଥାନ୍ତି କେତେଜଣ ପରିସ୍ଥିତିରେ ପଡ଼ି ସେମାନେ ଅପରାଧ ଘଟେଇଥାନ୍ତି ତ କେଉଁମାନେ ନିଜର ସୌକ ପାଇଁ ବା ପାଇଁ ସେମାନେ ଅପରାଧ ଘଟାଇଥାନ୍ତି ସେହି ଅପରାଧ ମଧ୍ୟ ବିଭିନ୍ନ ପ୍ରକାର ଯେମିତି ତେଣୁ ଦାରିଦ୍ର୍ୟ ପାଇଁ ମଧ୍ୟ ଅପରାଧ ଘଟାଇଥାଏ କାରଣ ଦାରିଦ୍ର୍ୟ ଯୋଗୁଁ ସେ ଖାଇବା ଫୋପାଡ଼ି ନଥାଏ ଏବଂ ସେ ପଇସାପତ୍ର ଘୋର ଅସୁବିଧାର ସମ୍ମୁଖୀନ ହୋଇଥାଏ କିନ୍ତୁ ସେ ପରିଶ୍ରମ ପରିବା ବଦଳରେ ସେଇ ଦାରିଦ୍ର୍ୟକୁ ଏକାସାଙ୍ଗରେ ଦୂର କରିବା ପାଇଁ ବିଭିନ୍ନ ଚୋରି ଡ଼କାୟତି ବା ଲୋକଙ୍କଠାରୁ ଲୁଟ୍ ଇତ୍ୟାଦି କରିଥାଏ ପୁଣି ବେକାରୀ ସମସ୍ୟା ଆଜି କାଲି ଆମ ଦେଶରେ ଜନସଂଖ୍ୟାର ଅଧିକ ହେତୁ ସମସ୍ତେ ଚାକିରିମାନ ପାଇପାରୁନାହାନ୍ତି ପୁଣି ରୋଜଗାର ବି କିଛି କରିପାରନ୍ତି ସେମାନେ ବେକାରୀ ଅଛନ୍ତି ଏବଂ ବେକାରୀ ମଧ୍ୟ ରହୁଛନ୍ତି ପୁଣି ସେମାନେ ବିଭିନ୍ନ ପ୍ରକାର ଉଚ୍ଚ ଅଭ୍ୟାସ ନେଇ ନେଇ ସେମାନେ ବଡ଼ ହବାକୁ ସପନ ଦେଖିଥାନ୍ତି ଏବଂ ସେମାନେ କେମିତି ଅତିଶୀଘ୍ର ବଡ଼ ହଉ ସେଇ ସେଇ କାରଣରୁ ସେମାନେ ମଧ୍ୟ ବିଭିନ୍ନ ଅପରାଧ କରିଥାନ୍ତି ଏବଂ ଆହୁରି ବହୁତଗୁଡ଼ିଏ ଲୋକ ସେମାନେ ନିରକ୍ଷର ଥାନ୍ତି ଏବଂ ସେମାନେ ଭଲ ମନ୍ଦ କ'ଣ ଜାଣିନଥାନ୍ତି ସେଥିପାଇଁ ସେମାନେ ମଧ୍ୟ ଅପରାଧ ଘଟେଇଥାନ୍ତି ଆଉ ଅଛନ୍ତି ବିକୃତ ମାନସିକତା ଓ କେତେକ ଲୋକ ଅଛନ୍ତି ଯେଉଁମାନେ ଆମେ ଅପରାଧୀ ହମୁଁ ଆମେ ଅପରାଧ ଘଟେଇମୁଁ ସେଇ ମାନସିକତା ନେଇ ବହୁତଗୁଡ଼ିଏ ଲୋକ ଅପରାଧ ମଧ୍ୟ ଘଟେଇଥାନ୍ତି ସେଥିପାଇଁ ଆମ ଅଞ୍ଚଳରେ ବିଭିନ୍ନ ଅପରାଧ ଘଟାଇଥାଏ ଓ ଆଜିକାଲି ବହୁତଗୁଡ଼ିଏ ନିଶାଦ୍ରବ୍ୟ ସେବନ ହେତୁ ଲୋକମାନେ ବିଭିନ୍ନ ଅପରାଧ ଘଟାଇଥାନ୍ତି